ଚିତ୍ର ଅଙ୍କେଇବା ବେଲେ ପିଲାମାନର ବୟସ କିମ୍ବା ତାଙ୍କର କିଛି ତାଇରେ ସାନ ପିଲା ମିଶା ବଡ଼ ପିଲା ମିଶା ଚିତ୍ର ଅଙ୍କେ ପାରେ ଏ ଭିତରେ କିଛି ମିଶା ଛୋଟ ବଡ଼ ବା କିମ୍ବା ନାଇଁ ଯେ ପାରୁଛି ସେମାନେ ଭଲ ଯେମାନେ ଭଲ ପାରୁଛି ସେମାନେ ଛୋଟ ବେଲଠୁ କରୁଛି ଚିତ୍ର ତାମ ତେ ମାନେ ଛୋଟବେଲଠୁ ଚିତ୍ର କରୁଛନ୍ତି ଆହୁରି ବଡ଼ ହେଲେ ମିଶା ଚିତ୍ର କରଛନ୍ତି ଯେମ୍ତି ଚିତ୍ର କଳାକାର ମିଶା ବନଉଛନ୍ତି ତାଇରେ ତାହିରେ ବହୁତ ବୋଲେ ଟ୍ୟାଲେଣ୍ଟ ଦରକାର ଅଛି ତାଇରେ ତ ଏଇ ଆଇରେ କିଛି ଉପଯୋଗୀ ବୟସ ନାହିଁ ଆଇରେ ଛୋଟ ପିଲାମାନେ ମିଶା ବନେଇ ପାର ପାରବ କି ବଡ଼ ପିଲା ମିଶା ବନାଇ ପାରବ